ମୁଁ ଗୋଟେ ଶାଢ଼ୀ ଆଣିଲି ସାବିତ୍ରୀକୁ ଗୋଟେ ଶାଢ଼ୀ ଯାଇଥିଲି ଆଣିଲି କେତେ ସୁନ୍ଦର ସେ ଶାଢ଼ୀଟା ପଡ଼ିଛି ମାନେ ସୂତା ଶାଢ଼ୀ

ଅଳ୍ପ ପଇସା ହେଲେ ଶାଢ଼ୀଟା ବହୁତ ସୁନ୍ଦର ଲାଗୁଛି ଆଉ ପିନ୍ଧିଲେ ବି ସମସ୍ତେ ବହୁତ ଭଲ ପାଉଛନ୍ତି କେଉଁଠୁ ଆଣିଛନ୍ତି କେଉଁଠୁ ଆଣିଛନ୍ତି କେତେ ଟଙ୍କା ପଡ଼ିଛି ଆମକୁ ଟିକେ କୁହନ୍ତୁ ଆମେ ବି ସେ ଭଳିଆ ଶାଢ଼ୀ ଆଣିବୁ ଆଉ ଏତେ ମାନେ ସମସ୍ତେ ଖୁସି ହେଉଛନ୍ତି ସେ ଶାଢ଼ୀ ଦେଖିଲେ ଆଉ ମୁଁ ବି ପିନ୍ଧିଲେ ମୋତେ ବି ଏତେ ସୁନ୍ଦର ଲାଗୁଛି ସେ ଶାଢ଼ୀଟା ବାରମ୍ବାର ବାରମ୍ବାର ମୋତେ ବି ସେ ଶାଢ଼ୀଟାକୁ ପିନ୍ଧିବା ପାଇଁ ଇଚ୍ଛା ହେଉଛି ମୋତେ ଆଉ କିଛି ଶାଢ଼ୀ ପସନ୍ଦ ଲାଗୁନି ସେ ଶାଢ଼ୀଟା ଏତେ ସୁନ୍ଦର ଲାଗୁଛି ଦେହକୁ ବି ବହୁତ ଆରାମ ମିଳୁଛି